ମୁଁ ସବୁ ଭଲ ରୋଷେଇ କରୁଛି ମୋ ଘର ଲୋକ ସମସ୍ତେ ରୋଷେଇ ଦେଖି ଭଲ କହୁଛନ୍ତି ସେମାନେ କହୁଛନ୍ତି ତୁ ଭଲ ରାନ୍ଧୁଛୁ ଭଲ ସୁଦ ସୁଦୁ ଲାଗୁଛି ବୋଲି ସେମିତି କଥା ମୋତେ କହୁଛନ୍ତି ମୁଁ ବାହାଘର କୌଣସି ପୂଜା ଆଶ୍ରାରେ କୌଣସି ଜାଗାରେ ମତେ ଦେଇକିରି ଡାକୁଛନ୍ତି ରୋଷେଇ କରିବା ପାଇଁ ମୁଁ ଯାଉଛି ରୋଷେଇ କରୁଛି ଭଲ କାମ ମୁଁ ଭାବୁଛି ଯେ ମୁଁ ଗୋଟେ ହୋଟେଲ ଖୋଲିଦେବି ହୋଟେଲ ଖୋଲି ମୁଁ ସେଇଟା ମୁଁ ଟିକେ ବଡ଼ କରିଦେବି ବୋଲି ମୁଁ ସେମିତି ଭାବୁଛି ସେ ଟିକେ ମୋ ମୋର ପିଲା ଛୁଆ ସେଠି ସମସ୍ତେ ମୋ ସାଙ୍ଗରେ ହେଲପ କରିଦେବ ବୋଲେ ମୁଁ ଆଠୁ ବର ବର କରି ହୋଟେଲ ଖୋଲିଦେବି ହଁ ମୋର ସବୁ ନୂଆ ନୂଆ ସମସ୍ତେ ଆସିକରି ମୋତେ କହିଦଉ ଯେ ଭଲ ଅଛି ହଁ ହଁ ମୁଁ ସବୁ ୟୁଟ୍ୟୁବରେ ରିସିଭ୍ କରି ମୁଁ ଦେଖୁଛି ମୋବାଇଲରେ ଦେଖୁଛି ରୋଷେଇ କାମ ସବୁ ଦେଖିକରି ମୋର ଆରୁ ଇଚ୍ଛା ହେଉଛି ମୁଁ ଆଉର ଟିକେ ବର ବର କାମ କରିଦେବି ବୋଲି